ପକ୍ଷୀମାନଙ୍କ ଆମ ଘର ପଛରେ କିଛି ବଗିଚା ମାନଙ୍କରେ କିଛି ଦାନା ପକାଇ ଦଉ ପକ୍ଷୀମାନେ ଆସି ବସିବେ ଗଛମାନଙ୍କରେ ଫୁଲ ପଡ଼ିଲେ କିଛି ମହୁମାଛି ବି ଆସିକି ବସିବେ କି ଫଳ ଫଳ ଫଳିଲେ ପକ୍ଷୀମାନେ ଆସିକି ଫଳ ସବୁ ଖାଇବେ ଫଳ ଖାଇବାକୁ ଖୁସି ହୁଅନ୍ତି ପକ୍ଷୀମାନେ ସେମାନେ କେମିତି ଆସିକି ଆମେ ଗଛରୁ ଫଳମାନେ ଖାଇଲେ ଫଳ ମୁଁ ଗଛ ପକ୍ଷୀମାନେ ଆସି ବସିପାରିବେ ଫଳ ମାନଙ୍କୁ ଖାଇପାରିବେ ଏଠି କିଛି ଚାଉଳ ହଉ କିମ୍ବା ହଉ କିଛି ଦେଲେ ପକ୍ଷୀମାନେ ଆସିକି ବସିବେ ଭଲରେ ଆମେ ତାଙ୍କର ପାଣି କିଛି ଖରାଦିନ ହେଲା ଆମେ ପାଣିର କିଛି ବ୍ୟବସ୍ଥା କରିପାରିବୁ ପାଣି ଗୋଟେ ଜାଗା ରଖିକି ତା'ଦେହରେ ପାଣି କିଛି ଦେଇକି ଦେଲେ ପକ୍ଷୀମାନେ ପାଣି ପାଉନଥିବେ ସେମାନେ ପାଣି ମାନେ ଆସିକି ଆମ ବଗିଚାରେ ଆସିକି ପାଣି ପିଇପାରିବେ ଯାହାଦ୍ୱାରା ପକ୍ଷୀମାନେ ଶୋଷିଲା ଭୋକିଲା ହେଇଥିବେ ସେମାନେ ଆମ ଖୁସି ହେବେ ଆମ ବଗିଚାକୁ ଆସି ଆଉ ତାଙ୍କର ମନ ଆମର ବି ମନ ମୋହିବ ବଗିଚାରେ ଫୁଲ ଫଳରେ ହେଇଥିବ ପକ୍ଷୀମାନେ ବସିଥିବେ ଆମକୁ ବି ବହୁତ ସୁନ୍ଦର ଲାଗିବ ଆମେ ସେଥିପାଇଁ ଶସ୍ୟ ପାଣିର ବ୍ୟବସ୍ଥା ବି କରିଥାଉ ଆମ ବଗିଚା ମାନଙ୍କରେ ଶସ୍ୟ ପାଣିର ବ୍ୟବସ୍ଥା କରିଥାଉ ଯେମିତିକି ଆମେ ଆସିପାରିବେ